ମୋର ପ୍ରିୟ ଖାଦ୍ୟ ଭାତ ଡାଲି ତରକାରୀ ଖଟା ଇତ୍ୟାଦି ସବୁଠାରୁ ମୁଇଁ ବେଶୀ ଭଲ ପାଏସିଁ ବାସି ଭାତ ଲୁନ୍ ମିରଚା ଶାଗ ଏବଂ ଡାଲି ବାସି ପଖାଲ ଖାଇବା ଦ୍ୱାରା ଆମ ଗରମ ହୋଇଥାଏ ଗରମରୁ ଆମେ ଥଣ୍ଡା ହେଇଥାଉ ଗରମରେ ଆମେ ବାସି ପଖାଳ ଖାଇଲେ ଆମକୁ ଥଣ୍ଡା ଲାଗେ ଆରାମ ଲାଗେ ନିଦ ବି ଆସେ ଆମେ ଲୋକଙ୍କୁ କହିବା ଯେ ସାହାଯ୍ୟ କରୁଁ ଯେ ବାସି ପଖାଳ ଲେମ୍ବୁ ଲୁଣ ମିର୍ଚା ଏବଂ ଉଲି କି ପିଆଜ ଯାହା ବି ହେଉ ସବୁ ଏକତ୍ରିତ କରି ଖାଇବା ପାଇଁ ଆମେ କହିଥାଉ ଖରା ମାସେ ବହୁତ ଗରମ ଲାଗେ ବାସି ପଖାଲ ଖାଏଲେ ଆମକୁ ଆରାମ ମିଲେ ଆରାମ ବି ଦିଏ ଆଉ ଭଲ ଲାଗେ